ଓଡ଼ିଶାର ଲୋକମାନେ ସେମାନଙ୍କର ଯେତେ ଗୁଡ଼ିଏ ସାଂସ୍କୃତିକ ଐତିହ ପାଳନ ଅଛି ସେଗୁଡ଼ିକୁ ବହୁତ ନିଷ୍ଠା ଓ ଖୁସିରେ ପାଳନ କରନ୍ତି ସେଥିମଧ୍ୟରୁ ପଣାସଂକ୍ରାନ୍ତି ହେଲା ଅନ୍ୟତମ କାରଣ ଓଡ଼ିଶା ଲୋକମାନଙ୍କର ପଣାସଂକ୍ରାନ୍ତି ଦିନକୁ ହିଁ ନବବର୍ଷ ଭାବରେ ଗ୍ରହଣ କରାଯାଇଥାଏ ସେଥିପାଇଁ ସବୁ ଲୋକମାନେ ଦେବାଦେବୀ ମନ୍ଦିର ଯାଇ ପୂଜା ଅର୍ଚ୍ଚନା କରନ୍ତି ଓ ଶୁଭ ମନାସୀ ଥାଆନ୍ତି ସାବିତ୍ରୀ ଓଷା ହେଲା ଓଡ଼ିଆ ସ୍ତ୍ରୀ ଲୋକଙ୍କର ସବୁଠାରୁ ମହତ୍ୱପୂର୍ଣ୍ଣ ଓଷା ସେମାନେ ନିଜର ସ୍ୱାମୀ ଓ ସୁଖର ସଂସାର କିପରି ସୁରୁଖୁରୁରେ ଚଳିବ ସେଥିପାଇଁ ସେମାନେ ବହୁତ ନିଷ୍ଠାରେ ସାବିତ୍ରୀ ଓଷା ପାଳନ କରନ୍ତି ଓଡ଼ିଶାବାସୀ ଙ୍କ ମୋ ପ୍ରିୟ ବିଶ୍ୱାସୀ ଭଗବାନ ହେଲେ ଶ୍ରୀ ଜଗନ୍ନାଥ ସେ ବର୍ଷକୁ ଥରେ ବାହାରକୁ ସମସ୍ତ ଓଡ଼ିଶାବାସୀ ଓ ସମସ୍ତ ଶ୍ରଦ୍ଧାଳୁ ଙ୍କୁ ଦେଖା ଦବାପାଇଁ ରଥ ଉପରେ ବସି ଯାତ୍ରା କରିଥାନ୍ତି ସେଥିପାଇଁ ସବୁ ସାଂସ୍କୃତିକ ଐତିହ ଠାରୁ ରଥଯାତ୍ରା ହେଲା ଅନ୍ୟତମ